ମୁଁ ବହୁତ ନେତା ମନ୍ତ୍ରୀ ଆଉ ମହାନ୍ ବ୍ୟକ୍ତିମାନଙ୍କ ବିଷୟରେ ମୋ ଜେଜେବାପା ଜେଜେମା ମୋତେ ପିଲାବେଳେ ଗପ ଶୁଣାନ୍ତି ଆଉ ବହୁତ କିଛି କହିଛନ୍ତି ତାଙ୍କ ସହିତ ମୁଁ ଯେତେ ଛୋଟବେଳେ ପାଠ ପଢ଼ିବା ପାଇଁ ଗଲି ସ୍କୁଲ୍କୁ ସ୍କୁଲ୍ରେ ବି ସାର୍ମାନେ ଦିଦିମାନେ ଆମକୁ ମହାନ୍ ବ୍ୟକ୍ତିଙ୍କ ବିଷୟରେ ଆମକୁ ବୁଝାନ୍ତି କୁହନ୍ତି ଦେଶ ପାଇଁ କେମିତି ସେମାନେ ଲଢ଼ିଛନ୍ତି ସେମାନଙ୍କ ବିଷ ଭିତୁରୁ ମୁଁ ଗୋପବନ୍ଧୁ ଦାସଙ୍କ ବିଷୟରେ ବି ଶୁଣିଛି ମହାତ୍ମାଗାନ୍ଧୀଙ୍କ ବିଷୟରେ ବି ଶୁଣିଛି ବିରସୁରେନ୍ଦ୍ରଙ୍କ ସାଏଙ୍କ ବିଷୟରେ ଶୁଣିଛି କିନ୍ତୁ ମୁଁ ତାଙ୍କ ମଧ୍ୟରୁ ମୁଁ ଗୋପବନ୍ଧୁଙ୍କ ଦାସଙ୍କ ବିଷୟରେ କିଛି କହିବାକୁ ଚାହୁଁଛି ଗୋପବନ୍ଧୁ ଦାସ ଜଣେ କବି ଥିଲେ ସେ ବହୁତ ବହି ଲେଖିଛନ୍ତି ଭଲଭଲ ସେମାନଙ୍କର ଚିନ୍ତାଧାରା ଆଉ ସେ ବହି ସବୁ ମୁଁ ପଢ଼ିଛି ତାଙ୍କ ବହି ପଢ଼ିଲେ ମୋତେ ବହୁତ ଖୁସି ଲାଗେ ଆଉ ଦେଶ ବିଦେଶରକ ବହୁତୁ ଭଲଭଲ ଖବର ଭଲଭଲ କେମିତି ପ୍ରେରଣାମାନେ ଆମେ କେମିତି ଆଗୁକୁ ଉନ୍ନତି କରିବା କେମିତି ଆମର ଆଗ ଦେଶ ପାଇଁ କେମିତି ଲଢ଼ିବା ସେ ବିଷୟରେ ମୁଁ ବହିରେ ବହୁତ କିଛି ପଢ଼ିଛି ତା ପ ତାସହିତ ଆମର ରାଣୀ ଝାନ୍ସିବାଈ ଥିଲେ ତା ସହିତ ମହାତ୍ମାଗାନ୍ଧୀ ବି ଥିଲେ ତାଙ୍କ ସହିତ ମିଶିକରି ଆମ ଆମ ଭାରତକୁ କେମିତି ଇଂରେଜମାନେ ଶାସନ କରୁଥିଲେ ଆମୁକୁ ଆମକୁ ବହୁତ ଶୋଷଣ କରୁଥିଲେ ବହୁତ ଅତ୍ୟାଚାର କରୁଥିଲେ ସେଇମାନଙ୍କ କବଳରୁ ଏଇ ମହାନ୍ ବ୍ୟକ୍ତିମାନେ ତାଙ୍କ ଆମୁକୁ କେମିତି ରକ୍ଷା କରିଛନ୍ତି ତାଙ୍କ କବଳରୁ ଆମ ଦେଶ କେମିତି ସ୍ଵାଧୀନ କଲେ ଆଉ ସେମାନେ ଆମ ଦେଶ ସ୍ଵାଧୀନ କ କରିଛନ୍ତି ବୋଲି ଆମେ ଏବେ ତାଙ୍କ ଆମ ପାଇଁ ସେମାନେ ଜୀବନ ଦେଇଯାଇଛନ୍ତି ତା ଏମାନେ ତାଙ୍କ ପାଇଁ ଆମେ ପ୍ରେରଣା ହୋଇ ରହିଛୁ ସବୁବେଳେ ଆମେ ତାଙ୍କ କଥା ମନେ ରଖୁଛୁ ଆଉ ତାଙ୍କ ନୀତି ଆଦର୍ଶ ବାଣୀ କୁ ଆମେ ପଢ଼ୁଛୁ ତାଙ୍କ ନୀତି ଆଦର୍ଶ ବାଣୀରେ ଆମେ ଚାଲିବୁ ଆଉ ଆମ ଦେଶକୁ ଆମେ କେମିତି ମାନେ ସମ୍ମାନ ଦେବୁ କେମିତି ଆମେ ଗଢ଼ିବୁ ସେଇ ବିଷୟରେ ଆମେ ସବୁବେଳେ ଲୋକଙ୍କୁ ବି ସଚେତନ କରୁଛୁ ଆଉ ଲୋକଙ୍କ ସାଙ୍ଗରେ ପରାମର୍ଶ ବି କରୁଛୁ ସୁବିଧା ଅସୁବିଧାରେ ଆମେ ଛିଡ଼ା ବି ହେଉଛୁ ଗୋପବନ୍ଧୁ ଦାସ ଜଣେ ଆମର ବହୁତ ଭଲ ବ୍ୟକ୍ତି ଥିଲେ ସେ ଦେଶ ପାଇଁ ବହୁତ ମାନେ କାମ କରିଛନ୍ତି ଦେଶ ପାଇଁ ବହୁତ ବଳିଦାନ ବି ଦେଇଛନ୍ତି ଆଉ ଆମ ଦେଶ ଯେତେବେଳେ ସ୍ଵାଧିନ ହେଲା ସେ ମହାତ୍ମାଗାନ୍ଧୀଙ୍କ ସାଙ୍ଗରେ ମିଶି ବହୁତ କିଛି ସେ ସାହାଯ୍ୟ କରିଛନ୍ତି ଲୋକଙ୍କୁ ପାଖକୁ ଯାଇକି ବହୁତ ବୁଝେଇଛନ୍ତି ବହୁତ ଲୋକଙ୍କର ବହୁତ କଥା ସେ ସହିଛନ୍ତି ବହୁତ ଲୋକଙ୍କୁ ସେ ବଳିଦାନ ସହିତ ସେ ସାମିଲ୍ କରି ଦେଶକୁ ଆମର କେମିତି ଇଂରେଜ୍ମାନଙ୍କ କବଳରୁ ରକ୍ଷା କରାଯିବ ସେ ବିଷୟରେ ସେ ସମସ୍ତଙ୍କୁ ବାର୍ତ୍ତା ଦିଅନ୍ତି ବହି ମାଧ୍ୟମରେ କବି ମାଧ୍ୟମରେ ବହୁତ ଗୀତ ମାଧ୍ୟମରେ ସବୁବେଳେ ସେମାନେ ତାଙ୍କ ଲେଖକ ଲେଖି ଲେଖକ ଦ୍ଵାରା ସେ ମାନେ ଲୋକମାନଙ୍କୁ ମାନେ ପ୍ରେରଣା ଦିଅନ୍ତି ଆଉ ଉତ୍ସାହ ବି କରିଛନ୍ତି ତାଙ୍କ କଥା କହିଲେ ସରିବନି ଅ ମାନେ ବହୁତ ମାନେ ଭଲଭଲ ଲୋକଙ୍କୁ ଜଡ଼ିତ ହୋଇ ସେ ଆମ ଦେଶ ପାଇଁ ବହୁତ କିଛି କାମ କରିଛନ୍ତି ଆଉ ଦେଶ ପାଇଁ ସେମାନେ ଜୀବନ ବି ଦେଇଛନ୍ତି ତାଙ୍କ ପ୍ରେରଣାକୁ ଆମେ ସବୁବେଳେ ମନେରଖିବୁ ଆଉ ସବୁଦିନ ପାଇଁ ତାଙ୍କ ପ୍ରେରଣାରେ ଆମେ ଚାଲିବୁ ଆଉ ଆମର ଯେଉଁ ଆଗାମୀ ପିଢ଼ିର ଭବିଷ୍ୟତ ଯେଉଁ ମାନେ ଆମର ପିଲାମାନେ ଅଛନ୍ତି ସେମାନଙ୍କୁ ଆମେ ତାଙ୍କ ବିଷୟରେ କହିବୁ ତାଙ୍କ ବହି ପଢ଼ିବା ପାଇଁ ଆମେ ତାଙ୍କୁ ପ୍ରେରଣା କରିବୁ ଆଉ ସବୁବେଳେ ଆମେ ଆଦର୍ଶରେ ଚାଲିବା ପାଇଁ ଆମେ ଶିଖେଇବୁ ଆଉ ଅନୁପ୍ରାଣିତ କରିବୁ